ହଁ କୁହନ୍ତୁ ଟ୍ରେନ୍ ତ ଏବେ ଚାରିଦିନ ପାଇଁ ବାତିଲ୍ ଅଛି ତ ଆପଣଙ୍କୁ କେଉଁଦିନ ଯିବାର ଥିଲା ନାଇଁ ଡାଇରେକ୍ଟ୍ କଲ କଲିକତା ସେମିତି କିଛି ଟ୍ରେନ୍ ସୁବିଧା ଏବେ ନାହିଁ ତ ଆପଣ ମାନେ ନିହାତି ଦରକାର ଥିଲା କି କ'ଣ ଏମିତି ବୁଝିଲି ହଁ ମାନେ ବସରେ ଆପଣ ଯିବା ପାଇଁ ଚାହିଁବେ କି ବସ୍ ସୁବିଧା ଅଛି କିନ୍ତୁ ଟ୍ରେନ୍ ତ ଏବେ ତିନିଦିନ ପାଇଁ ବାତିଲ୍ ଅଛି ମାନେ କୋଲକତାରୁ ଟ୍ରେନ୍ ସେଇଠି କିଛି କାମ ଚାଲିଛି ବୋଲି ନାଇଁ ଟ୍ରେନରେ ଯେଉଁଠି ଆପଣ ପାଞ୍ଚଶହ ଟଙ୍କା ଦେଇକି ଯାଉଥିଲେ ସେଇଠି ବସରେ ହଜାର ଟଙ୍କା ଦେଇକି ଯିବାପାଇଁ ପଡ଼ିବ ପାଞ୍ଚଜଣ ଠିକ୍ ଅଛି ଆପଣ କେତେବେଳେ ସୁଦ୍ଧା କାଲି ଯେଉଁ କହୁଛନ୍ତି କାଲି ବାହାରିବେ ବୋଲି କେତେବେଳେ ସୁଦ୍ଧା ବାହାରିବେ ମାନେ ସାଢ଼େ ଆଠଟା ସୁଦ୍ଧା ଯଦି ବାହାରିବ ହଁ ସିଟ୍ ତ ହେଇଯିବ କିନ୍ତୁ କେମିତି କା ଦରକାର ଆପଣଙ୍କୁ ଟୁ ବାଇ ଟୁ ଦରକାର କି ଟୁ ବାଇ ୱାନ୍ ଦରକାର ମାନେ ଆପଣ ଜଣେ ଜଣେ ବସିକି ଯିବାକୁ ଚାହୁଁଛନ୍ତି କି ଏମିତି ଦୁଇଜଣ ଦୁଇଜଣ ବସିକି ଯିବେ

ସ୍ଲିପର୍ ବସ୍ ଦରକାର ସ୍ଲିପର୍ ବସ୍ ଦରକାର କି ମାନେ ଶୋଇବା ପାଇଁ କି ବୁଝିଲି ଆଉ ଏ ସି କି ନନ୍ ଏ ସି ଏ ସି ଦରକାର ଜଣକା ହିସାବରେ ଏଗାରଶହ ଟଙ୍କା ପଡୁଛି ନାଇଁ କମ ହେଲେ ମାନେ ଭଲ ବସ୍ ମିଳିବନି ଭଲ ବସ୍ ମାନେ ଏମିତି ଯେଉଁ ଗୁଡ଼ିକ ଟିକେ ଲକ୍ଜରିୟସ୍ ବସ୍ ମିଳିବନି ଯଦି ଆପଣ ରାଜି ହେବେ ତା'ହେଲେ କମ ବାଲା ପଇସାର କରିଦେଇ ପାରିବା ମାନେ ନଅଶହ ଟଙ୍କା ପଡ଼ିବ ତା'ହେଲେ ଫାଇନାଲି ନଅଶହ ଟଙ୍କା ପଡ଼ିବ ଜଣକୁ ନାଇଁ ନାଇଁ ଆଉ କମ ହେଇ ପାରିବନି ଏତିକି ଲାଷ୍ଟ୍ ନାଇଁ ନାଇଁ ଏତିକି ହିଁ ପଡ଼ିବ ଯଦି ଯଦି ଆପଣ କମେଇବାକୁ ଆହୁରି ଚାହୁଁଛନ୍ତି ତା'ହେଲେ ନନ୍ ଏ ସି ବସ୍ ନିଅନ୍ତୁ ଯଦି ମୁଁ ନଅ ଶହରେ ତା'ହେଲେ ମୁଁ କଥା ହେଇଯାଉଛି ଟିକେ ଫାଇନାଲ୍ କରିବା ପାଇଁ କି ଆପଣ ଖାଲି ଯିବେ କି ଆସିବେ ମାନେ ଆପଣ ଯିବେ ଆସିବେ କେବେ ଆସିବାଟା ଟ୍ରେନରେ କେତେ ଦିନପରେ ପନ୍ଦର ଦିନପରେ ଠିକ୍ ଅଛି ମୁଁ ଆସିବାଟା ଟ୍ରେନ୍ରେ କରି ଦେଇଥିବି ଆଉ ଯିବାଟା ବସ୍ରେ କରିବି ବୋଲି କହୁଛନ୍ତି ହଉ ଆପଣ କେଉଁଠୁ ଚଢ଼ିବେ ତା'ହେଲେ କଲିକତା ପାଇଁ କି ମାଷ୍ଟର୍ କ୍ୟାଣ୍ଟିନ୍ ବାଟ ଦେଇକି ତ ବସ୍ ଯିବନି ଆପଣ ରସୁଲଗଡାରୁ ଚଢିପାରିବେ କି ବରମୁଣ୍ଡାରୁ ଚଢ଼ିପାରିବେ କୁହନ୍ତୁ ତା'ହେଲେ ବରମୁଣ୍ଡା ଆସିଯିବେ ସେହି ବସ୍ଟା ଅଛି ସାଢେ ନଅଟାରେ ବେଳେ ରାତି ହଁ ଆପଣ ସକାଳ ଛଅଟା ସୁଦ୍ଧା ଯାଇକି ପହଞ୍ଚି ଯାଇଥିବେ ବସ୍ର ଫ୍ୟାସିଲିଟି କହିବାକୁ ଗଲେ ଟଏଲେଟ୍ ପାଇଁକି ତିନିଥର ରଖିବା ବାଟରେ ଆଉ ଖାଇବା ପାଇଁକି ଥରେ ମାନେ ଚାହା ପାହା ପିଇ ପାରିବେ କିଛି ସ୍ନାକ୍ସ୍ ଖାଇପାରିବେ ଆଉ ସ୍ଲିପର୍ ବସ୍ ଏ ସି ଏତ ମିଳିବ ଆପଣଙ୍କୁ ଏତିକି ଆଉ ମୁଁ ବସ୍ ନମ୍ବରଟା ଲେଖିଦେଇଥାନ୍ତୁ ଓ ଡ଼ି ଜିରୋ ଟୁ ଆର୍ ଟୁ ସିକ୍ସି ଥ୍ରୀ ସେଭେନ୍ କଣ୍ଡକ୍ଟର୍ ନମ୍ବରଟା ବି ଲେଖିଦିଅନ୍ତୁ ଡବଲ୍ ନାଇନ୍ ଥ୍ରୀ ଡବଲ୍ ଏଇଟ୍ ୱାନ୍ ଟ୍ରିପଲ୍ ଫାଇଭ୍ ସିକ୍ସ୍ ତାଙ୍କ ସହିତ କଥା ହେଇଯିବେ ଇଏ ଚାରିଟା ସିଟ୍ ଆପଣଙ୍କ ପାଇଁ ରଖି ଦେଇଥିବେ ହଁ ସାଢେ ନଅଟା ରାତି ହଁ ବରମୁଣ୍ଡଠି ପହଞ୍ଚିବ ବରମୁଣ୍ଡଠି ସେ ବସ୍ ଲାଗିଥିବ ଆପଣ ସେଇଠୁ ପଳାଇବା ନାଇଁ ନାଇଁ ଆପଣ ସ୍ଲିପର୍ କହିଲେ ତ ସବୁ ଯାକ ଉପର ସିଟ୍ ନାଇଁ ଆପଣ କରିବେ କି ତଳେ ପୁଣି ବୁଝିଲ ବୁଝିଲି ସ୍ଲିପର୍ଗୁଡ଼ିକ ତ ଉପରେ ଆସିବ ଆପଣ କୁହନ୍ତୁ ତଥାପି କେତେଟା ସ୍ଲିପର୍ କରିବାର ଅଛି କେତେଟା ମାନେ ସିଟର୍ କରିବାର ଅଛି ମାନେ ପୁଲ୍ ବ୍ୟାକସିଟ୍ କରିବା ଅଛି ଠିକ୍ ଅଛି ମୁଁ ସେଇ କଣ୍ଡକ୍ଟର୍କୁ ସେଇଟା କହିଦେଉଛି ଆପଣ ତାଙ୍କ ସହିତ କଥା ହେଇଯିବେ କାଲି ଯିବେ ତ ରଖୁଛି